ଆମର ଯେବେ ଯେଉଁ ସମାଜରେ ସମାଜରେ ଯେତିକି ଉନ୍ନତି ହେଉଛି ସେତିକି ଅପରାଧ ବି ବଢ଼ି ବଢ଼ି ଚାଲିଛି ମାନେ ଏମିତି ଯେତେ ଟଙ୍କା ପଇସା ଲୋକ ଉନ୍ନତି କରୁଛନ୍ତି ଧର ଟଙ୍କା ପଇସା ରୋଜଗାର କରୁଛନ୍ତି ସେ ରକମ ମାନେ ଅପରାଧ ବି ବଢ଼ି ବଢ଼ି ଚାଲିଛି ଲୋକମାନେ ମଣିଷ ଡରୁ ନାହାନ୍ତି ଡର ନାହିଁ କିଏ କାହାକୁ ରାସ୍ତାରେ ହାଣିଦେଲା କିଏ କାହାକୁ ମାରିଦେଲା ଏମିତି ସବୁ ମର୍ଡ଼ର୍ ଚାଲିଛି ଚୋରି ହେଉଛି ଧର ଜାଣକାର କିଏ ଟଙ୍କା ନେଇକି ଗଲା ତାକୁ ରାସ୍ତାରେ ଟଙ୍କା ଛଡ଼ାଇ ନେଲେ ଆଉ ଭୁଜାଲି ମାରିଦେଲେ କିଏ ହାଣିଦେଲା କିଏ କାଟିଦେଲା ଧର ଏମିତି ଗୋଟେ ଝିଅ ଛୁଆ କିବା ଧର ଏମିତି ଗୋଟେ ଗୋଟେ ଯାଉଛି ଏକା ଯାଉଛି ତାକୁ ଧର୍ଷଣ କରା ହେଉଛି ଧର ଗୋଟେ ନାବାଳିକା ଛୋଟ ପିଲା ମାନେ ଛଅ ବର୍ଷ ଆଠ ବର୍ଷ ଏଇ ଭଳିଆ ଝିଅମାନଙ୍କୁ ବି ସେମାନେ ଛାଡ଼ୁ ନାହାଁନ୍ତି ନିଶା ସେଇଗୁଡ଼ା ହେଉଛି କେମିତି ଧର ନିଶା ମାତାଲ ଖାଉଛନ୍ତି ନିଶା ମାତାଲ ବଢ଼ି ଚାଲିଛି ସେ ପାଇଁ ବି ପୁଲିସ୍ କିଛି ଗୋଟେ ଆକ୍ସନ୍ ନେଉ ନାହାନ୍ତି କି ତାଙ୍କର କିଛି ନାହିଁ ଲାଇସେନ୍ସ୍ ପାଇଯାଉଛନ୍ତି ସେମାନେ ନିଶା ମାତାଲ ଖାଉଛନ୍ତି ସବୁ ଏ ରକମ ଘଟଣା ଘଟୁଛୁ ଆଉ ରହିଲା ଏମିତି ଯେମିତି ସବୁ ରାସ୍ତାରେ ଧର ଗୋଟେ ବାଇକ୍ କିଏ ହେଲମେଟ୍ ଲଗାଇନି ତାକୁ କିଏ ଲାଇସେନ୍ସ୍ କରିନି ତାକୁ ଧରିନେଲେ ଫାଇନ୍ କରିଦେଲେ ଛାଡ଼ିଦେଲେ ତ ସେ ଦ୍ୱାରା ସିଏ ତାର ଦଣ୍ଡ କିଛି ନାହିଁ ଫାଇନ୍ ଦେଇଦେଲା ସିଏ ମୁକୁଳିଗଲା ଟଙ୍କା ଅଛି ତେଣୁକୁ ଧର ଗୋଟେ ଜଣେ ଜଣଙ୍କର ମର୍ଡ଼ର ହେଇଗଲା ତାକୁ ତିନି ମାସ ଜେଲ୍ ହେଇଗଲା ସେରା କିଛି ନାହିଁ ଜଣେ ଗଲା ସେ ଟଙ୍କା ଫିଙ୍ଗିଦେଲା ତାର ବେଲ୍ ଅର୍ଡ଼ର୍ ଦେଇଦେଲେ ଆଉ ଅପରାଧୀକୁ ଯଦି ଯେମିତି ଆଗରୁ ଥିଲା ଆଗରୁ ଯେମିତି ଲୋକ ହାଇ ବଡ଼ ଅପରାଧ କଲେ ତାକୁ ଫାଶୀ ଦଣ୍ଡ ହେଉଥିଲା ସେଇ ଭଳିଆ ଯଦି ଅପରାଧୀମାନଙ୍କୁ କଡ଼ା ଦଣ୍ଡ ଦିଆହୁଅନ୍ତା ତେବେ ଅପରାଧ ଲୋକ ଡରନ୍ତେ ଲୋକ ଡରିଲେ ତାଙ୍କୁ ସେ ଭଳିଆ ଅପରାଧ ସେମାନେ କରନ୍ତେନି କିନ୍ତୁ ଏବେ ସେ ଭଳିଆ ନାହିଁ ଟଙ୍କା ଟଙ୍କା ଦେଲେ କିବା ଗୋଟେ ବେଲ୍ର ବାହାରିଗଲା ବେଲ୍ରେ ତାକୁ ଛାଡ଼ିଦେଲେ ତାର ତାର ତ କିଛି ଭୟ ମୁଁ ମଣିଷ ମାରିଦେଲି ମୁଁ ବେଲ୍ରେ ବାହାରି ଆସିଲି ସେଇଭଳି ଆଉ ଗୋଟେ ମଣିଷ ମାରିବି ବେଲ୍ରେ ବାହାରି ଆସିବି ସେମିତିରେ କିଛି ଗୋଟେ ଲୋକ ଲୋକ ଦେହରେ ଭୟ ରହୁନି ତେଣୁ ସମସ୍ତଙ୍କୁ କହିବା କଥା ଯେ ଯେମିତି ଲୋକ ଡରିବେ ଡରିବେ ଯେମିତି ତାଙ୍କୁ ଜେଲ୍ ହେବ ଆଉ ଗୋଟେ ଅପରାଧ କଲା ଜଣେ ଜଣକୁ ଜାଳିଦେଉଛୁ ପୋଡ଼ି ଦେଉଛୁ କିଏ କାହାକୁ ରେପ୍ କରିଦେଉଛି ସେଇ ଭଳିଆ ଯଦି ଜଣକୁ ଗୋଟେ ରେପ୍ କରିଦେଲା ଜଣକୁ ଫାଶୀ ଫାଶୀ ଯଦି ଫାଶୀ ଅର୍ଡ଼ର୍ ହେଇଯାଆନ୍ତା ତେବେ ଲୋକ ଡରନ୍ତେ ହଁ ଏବେ ଯୋଉଁ ଚାଲିଛି ନିଶା ମଦ ଏ ଯେଉଁ ଆମର ପ୍ରାଏ ପ୍ରାଏ ଜାଗାରେ ନିଶା ପାଇଁ ସବୁ ଘରେ ଘରେ ସବୁ ଝଗଡ଼ା ହେଉଛି ତାଙ୍କର ପୁରୁଷ ଲୋକମାନେ ନିଶା ଖାଉଛନ୍ତି ସ୍ତ୍ରୀଲୋକଙ୍କୁ ମାରୁଛନ୍ତି ପିଟୁଛନ୍ତି ମଦ ପିଉଛନ୍ତି ଘରୁ ଲୁଟ୍ କରିକି ନେଉଛନ୍ତି ଯଦି କୌଣସି ଜାଗାରେ କିଛି ସ୍ତ୍ରୀଲୋକ ଗୋଟେ ନାରୀ ସମ୍ମିଳନୀ କରିଲେ ଯଦି ଯେଉଁଠି କି କିଛି ଗୋଟେ ଯାଇକି ତାଙ୍କର ଅଭିଯୋଗ କଲେ ତେବେ ବି ଯଦି ସେଗୁଡ଼ାକ ଗ୍ରହଣ କରାଯାଆନ୍ତା ତେବେ କିଛି ଗୋଟେ ବିଚାର କରିଲେ ଲୋକମାନେ ଡରନ୍ତେ ସେ ସବୁ ବି ଆମର କିଛି ନାହିଁ ତେଣୁକରି ସରକାର ଯଦି ଗୋଟେ ନାରୀ ସମ୍ମିଳନୀ କରନ୍ତେ ନାରୀଙ୍କୁ ଟିକେ ପାୱାର୍ ଦେଇଥାଆନ୍ତେ ଯେ କିଛି ଗୋଟେ ସେମାନେ କରିପାରିବେ ତେବେ ଘରେ ଘରେ ବି ଲୋକମାନେ ଡରନ୍ତେ ଡରନ୍ତେ କିବା ମଦ ବି ଖାଇବା ଟିକେ କମିଯାଆନ୍ତା ନା ସେ ସେ ସବୁ କିଛି ମାନେ କରୁନାହାନ୍ତି ସରକାର ଯଦି ସରକାର ବୁଝନ୍ତେ ଯେ ମଦ ଟିକେ କମିଯାଆନ୍ତା ଲୋକମାନେ ଭଲ ରହନ୍ତେ ତେଣୁ ସରକାର ସରକାର ସବୁ ଏଇ ପ୍ରତି ଧ୍ୟାନ ଦେଲେ ଭଲ ଲୋକମାନେ ଭଲ ଖୁସିରେ ରହିବେ ସ୍ତ୍ରୀଲୋକମାନେ ଭଲ ଉନ୍ନତି ହେବ